ହ୍ୟାଲୋ ଭାଇ ମୁଁ ରାମଚନ୍ଦ୍ରପୁରରୁ କହୁଛି ଗୋଟେ ଗାଡ଼ି ପିକଅପ୍ କରିବାର ଥିଲା ଆଉ କିଛି ଆପଣଙ୍କର କାଳେ ଗାଡ଼ି ଅଛି ଭଡ଼ାରେ ଦେଉଛନ୍ତି ଆମେ ସେ ଗାଡ଼ିରେ ମିଟିଙ୍ଗ୍ ରେ ଯିମୁ ଘସିପୁରା ଆପଣ ଦେବେକି ଟିକେ ଭଡ଼ାକୁ ଆଉ ଘସିପୁରା ବ୍ଲକ୍କୁ ଯିବାର ଅଛି କେତେ ଘସିପୁରା ବ୍ଲକ୍କୁ କେତେ ଭଡ଼ା ନେଉଛନ୍ତି ଆଉ ଜଣେ ଭଲ ଡ୍ରାଇଭର୍ ଭାଇକୁ କହିବେ ଆସିବେ ସେ ଯେମିତି ଭଲ ଡ୍ରାଇଭିଙ୍ଗ୍ କରିପାରୁଥିବେ ଆମକୁ ସୁରକ୍ଷିତ ଭାବରେ ନେଇକି ଯିବେ ସେଠାରେ ସୁରକ୍ଷିତ ଭାବରେ ଆମେ ପହଁଚିବା ଦରକାର କାରଣ ଆମେ ସଂଘ ଲୋକ ଯିବାକୁ ଚାହୁଁଛୁ ଆଉ ସେଠାରେ ପୁଣି ଆମେ କାମ ସରିଗଲେ ଆମେ ଫେରି ଆସି ଆମେ ଯିବାକୁ ଚାହୁଁଛୁ ସାତଟା ସାଢ଼େ ସାତଟା ଭିତରେ ଘସିପୁରା ବ୍ଳକ୍କୁ ସେଠୁ ଫେରିବୁ ସାଢ଼େ ଗୋଟେ ଦୁଇଟା ଭିତରେ ଆଉ ଆପଣ କଣ କହୁଛନ୍ତି କାଲି ପଠେଇବେ ତ ସେଠି ଆମର କାମ ସରିଗଲେ ପଳେଇ ଆସିମୁ ଆଉ ଆମେ ଶାଳପଡ଼ା ପର୍ଯ୍ୟନ୍ତ ଭାଇ ପଳେଇ ଆସିଚୁ ଶାଳପଡ଼ା ବ୍ୟାଙ୍କ୍ ରେ ଆମର କାମ ଥିଲା ତ ଆମେ ସେଠିକି ଚାଲି ଚାଲି ସମସ୍ତେ ଗ୍ରୁପ୍ ଲୋକ ପଳେଇ ଆସିଛୁ ଭାଇ ସେଇଠିକି ଆସିକି ଟିକେ ପହଞ୍ଚନ୍ତୁ ଆମେ ସେଇଠାରୁ ଗାଁକୁ ଯିବା ପାଇଁ ଚାହୁଁଛୁ ଭାଇ ଖରାପ ଭାବିବେନି ଆମେ ଏଠିକି ପଳେଇ ଆସିଥିବାରୁ କଣ କହୁଛନ୍ତି ଭାଇ କାମ ସରିଗଲା ତ ଶୀଘ୍ର ସେଥିପାଇଁ ଆମେ ଟିକେ ଚାଲି ଚାଲି ପଳେଇ ଆସିନୁ ଏଠିକି ଆଉ ଆପଣଙ୍କୁ କହିଥିନୁ ତ ଘସିପୁରା ବ୍ଳକ୍ ପର୍ଯ୍ୟନ୍ତ ଯିବା ପାଇଁ ସେଠି ନ ଯାଆନ୍ତୁ ଶାଳପଡ଼ା ବ୍ରିଜ୍ ପର୍ଯ୍ୟନ୍ତ ଆସିକି ବ୍ୟାଙ୍କ୍ କତିକି ଆମେ ଅଛୁ ଆସନ୍ତୁ ଆଉ ସେଇଠି କି ବ୍ୟାଙ୍କ୍ ରେ ଆମର କିଛି କାମ ଥିଲା ତ ସମସ୍ତଙ୍କ ଗ୍ରୁପ୍ ଲୋକଙ୍କର ସେଥିପାଇଁ ଆମର ସେକ୍ରେଟେରୀ ପ୍ରେସିଡ଼େଣ୍ଟ୍ କିଛି ଦସ୍ତଖତ ଥିଲା ବ୍ୟାଙ୍କ୍ ରେ ଆଉ ସେଥିପାଇଁ ଆମେ ପଳାଇ ଆସିଲୁ ଶାଳପଡ଼ା ବ୍ୟାଙ୍କ୍ କୁ ହଉ ଭାଇ ଆସିବେ ତାହାଲେ ଟିକେ ଜଲ୍ଦି ଟିକେ ଆସନ୍ତୁ